ହ୍ୟାଲୋ ହଁ ହଁ କୁହନ୍ତୁ

ମ୍ୟାଡ଼ାମ୍ ମୁଁ ଡକ୍ଟର କହୁଛି କୁହନ୍ତୁ କୁହନ୍ତୁ

ହଁ ହଁ ହଁ ଆମର ମେଡ଼ିକାଲରେ ନା ଆମର ଦଶଟାରୁ ଦୁଇଟା ଯାଏ ଡିୟୁଟି ଥାଉଛି ଆଉ ଆଉଟ୍ ଓଫ୍ ଡୋର୍ରେ ଆମର ଦୁଇଟାରୁ ବାକି ସନ୍ଧ୍ୟା ସାତଟା ଯାଏ ଡିୟୁଟି ଥାଉଛି ପ୍ରାଇଭେଟ୍ରେ ଚାରିଶହ ଟଙ୍କା ରହୁଛି ଫିସ୍ ହୁଁ ହଁ ମେଡ଼ିସିନ୍ ହଁ ଦିଆ ହେଉଛି ତା'ପରେ ଟ୍ୱେଣ୍ଟି ପରସେଣ୍ଟ ଡିସକାଉଣ୍ଟ ଦିଆ ହେଉଛି ହୁଁ ନାଇଁ ନାଇଁ ସେ ମେଡ଼ିସିନ୍ ଉପରେ ଟ୍ୱେଣ୍ଟି ପରସେଣ୍ଟ ହିଁ ଡିସକାଉଣ୍ଟ ଅଛି ହୁଁ ହୁଁ ହେଉ ଆପଣ ଆସନ୍ତୁ ଫିସ୍ ତ ଚାରିଶହ ନା ଆଉ କମେଇ ହେବନି ଆଉ ହୁଁ

ହୁଁ ହୁଁ ହୁଁ ନାଇଁ ଆଉ ଚାରିଶହ କମେଇ ହେବନି ସେଇରା ତ ଅଛି ଆଉ ସେଇରା ତ ବହୁତ କମ ଆଉ ଆଉ ତା' ସହିତ ବେଡ଼ ଚାର୍ଜ ବି ଅଛି ବେଡ଼ ଚାର୍ଜ ଟିକିଏ କମ୍ ଅଛି ହଁ ବେଡ଼ ଚାର୍ଜଟା ସେ ଦିନକୁ ଆଠଶହ ଏମିତି ସାତ ଆଠଶହ ଚାଲିଛି ଆଉ ସେଇଟା ଏସିଟା ହୁଁ ହଁ ସେ ଆଠଶହ ଆଉ ନର୍ମାଲି ନେଲେ ଚାରିଶହ ଆଉ ଦିନକୁ ଚାରିଶହ ପଡ଼ିଯାଉଛି ହୁଁ ନା ନା ନା ବେଡ଼ କିଛି ଖାଲି ନାହିଁ ସବୁ ଫିଲପ୍ ହେଇଯାଇଛି ନା ନା ନାଇଁ ସେଇଠି ଫ୍ରି ଅଛି ହଁ ମୁଁ ଦୁଇ ଦିନ ହିଁ ରହୁଛି ମେଡ଼ିକାଲ୍ରେ ଦୁଇ ଦିନ ରହୁଛି ସୋମବାର ଆଉ ଗୁରୁବାର ରହୁଛି ପ୍ରାଇଭେଟ୍ରେ ଡେଲି ସବୁ ଦିନ ରହୁଛି ଗୁରୁବାରରେ ଗୁରୁବାରରେ ହୁଁ ହୁଁ ହୁଁ

ହେଉ ଠିକ ଅଛି ହଁ ହଁ ବହୁତ ଭଲ ଦେଖା ହେବେ ହୁଁ ହୁଁ ହେଉ ଠିକ ଅଛି ଆସନ୍ତୁ ଆସନ୍ତୁ ହଁ ଠିକ